ହଁ ହ୍ୟାଲୋ ହଁ ହଁ ମିଠା ଦୋକାନରୁ କହୁଥିଲେ ଦେଖନ୍ତୁ ଆଚ୍ଛା ଆଚ୍ଛା ସରିତା ସୁଇଟ୍ସରୁ କହୁଥିଲେ ମୁଁ ମୋ ଭାଇ ଜଣେ ନମ୍ବର ଦେଲେ ତ ମୁଁ ଟିକିଏ କଥା ହେଇଥାନ୍ତି ଟିକିଏ କଥା ହେଇପାରିବି ଆପଣଙ୍କ ସାଙ୍ଗରେ ଶୁଣନ୍ତୁ ମୋର ଆମର ବାପା ମାଙ୍କର ପଚାଶତମ ବାର୍ଷିକ ତମ ବାର୍ଷିକ ଉତ୍ସବ କରାହେଉଛି ଆପଣ ଟିକିଏ ମିଠା ଦେବେ ଆପଣ ମିଠା ଅର୍ଡ଼ର ଦେଇଥାନ୍ତି ଆପଣଙ୍କୁ ଆପଣ କି କି ମିଠା ଅଛି ଟିକିଏ କହିବେ ସାର୍ ଛେନାଗଜା ସାର୍ ରହୁଛି ଆଚ୍ଛା ଠିକ୍ ଅଛି ଆଚ୍ଛା ଠିକ୍ ଅଛି ଜଲେବି ଏଗୁଡ଼ାକ କରୁଛନ୍ତି ଆଚ୍ଛା ଠିକ୍ ଅଛି ଆପଣଙ୍କର ରେଟ୍ କେମିତି କ'ଣ ଅଛି ସାର୍

ଆଜ୍ଞା ଆଜ୍ଞା ଆଜ୍ଞା ଆଉ ସାର୍ କିଲୋ କେତେ ଅଛି ସାର୍ ଛେନାପୋଡ଼ର

ଆଚ୍ଛା ଠିକ୍ ଅଛି ଆଉ ଷ୍ଟିମ୍ ରଖୁଛନ୍ତି ସାର୍ ଷ୍ଟିମ୍ ଆଚ୍ଛା ଠିକ୍ ଅଛି ନା ମୋର ଦଶଟଙ୍କିଆ ମିଠା ଦରକାର ଆପଣ ଦଶଟଙ୍କିଆ ଯେଉଁ ରସଗୋଲା ଆଉ ଗୋଲାପଜାମୁ ତାର ସେହି ଆଜ୍ଞା ତାର କିଲୋ କିଲୋ କେତେ ଅଛି ରସଗୋଲାର କେତେ ଆଚ୍ଛା ଠିକ୍ ଅଛି ଆଉ ଆଜ୍ଞା ଆଜ୍ଞା ମୁଁ ତ ଅର୍ଡ଼ର ଥିଲା ଦଶ କିଲୋ ନେଇଥାନ୍ତି ଏଠୁ ଦଶ କିଲୋ ପାଞ୍ଚ କିଲୋ ଏମିତି ନେଇଥାନ୍ତି ଆପଣ କେବେ ଦେଲେ ଆପଣ କେତେ କେଉଁଦିନ ଦେଲେ ଆପଣ ଟାଇମ୍ ଆଚ୍ଛା ଠିକ୍ ଅଛି ଆଜ୍ଞା ଆଉ ଶୁଣନ୍ତୁ ମୋର ମିଠା ଛେନାପୋଡ଼ ଆଉ ଛେନାପୋଡ଼ ବି ନେଇଥାନ୍ତି ଆଉ ଆପଣଙ୍କର ଗୋଲା ଗୋଲା ହଁ ଆଜ୍ଞା ଆଜ୍ଞା

ଠିକ୍ ଅଛି ମୁଁ ଜିମି ଠିକ୍ଅଛି ଶୁଣନ୍ତୁ ଶୁଣନ୍ତୁ ମୁଁ ଫୋନରେ ଇଏ ନୁହେଁ ଆପଣ ଡାଇରେକ୍ଟ ମୁଁ ଜିମି ଯାଇକି ଆପଣଙ୍କ ସାଙ୍ଗରେ କଥା ହେବି କଥା ହେଇକି ଇଏ କରିବି ଆଉ ଆଜ୍ଞା ରହୁଛି ନମସ୍କାର